କେଉଁଝର ଜିଲ୍ଲାର ଲୋକମାନେ ଦୈନିକ ସମ୍ମୁଖୀନ ହେଉଥିବା ସାଧାରଣ ଆହ୍ୱାନ ବା ସମସ୍ୟା ଭିତରୁ ପାନୀୟ ଜଳର ଅନୁପଲବ୍ଧ ଓ ନେତାଙ୍କ ମିଥ୍ୟା ଦୁଇଟା ଯାକ ଅଲଗା ଦୁଇଟାଯାଙ୍କ କେଉଁଝର ଜିଲ୍ଲାର ଲୋକମାନେ ବେଶୀ ଅନୁଭବ କରନ୍ତି ଏଇସବୁ ଜିନିଷ ବେଶୀ ସମ୍ମୁଖୀନ ହୁଅନ୍ତି ପାନୀୟ ଜଳ ଅସୁବିଧା ପ୍ରାୟ ସବୁବେଳେ ଯେଉଁ ୱାଟର ସପ୍ଲାଏ ଦେଇଛନ୍ତି ସେ ପାଣି ଅଧା ବେଳ ମାନେ ଅଧାବେଳ ଆସେ ଆଉ ଅଧା ବେଳେ ଆସେନି ଲୋକମାନେ ଅଳ୍ପ ପାଣି ଟ୍ୟୁବ୍ ୱେଲ୍ ଅଳ୍ପ ଅଛି କି କୌଣସି ଗୋଟେ ଗୋଟେ ଟ୍ୟୁବ୍ ୱେଲ୍ ପାଖରେ ଲୋକ ଘଣ୍ଟା ଘଣ୍ଟା ଧରିକି ଠିଆ ହୁଅନ୍ତି ଏଇସବୁ ପାନୀୟ ଜଳର ଅସୁବିଧାଟା ବେଶୀ ଦେଖନ୍ତି ତା'ପରେ ନେତାମାନଙ୍କର ମିଥ୍ୟା ପ୍ରତିଶ୍ରୁତି ଇଲେକ୍ସନ୍ ଆସିବ ସେ ପୂର୍ବରୁ ନେତାମାନେ ଦୁନିଆ ଜିନିଷ କହିଦେବେ ଏଇଟା ଏଇଟା କରିଦେବୁ ସେଇଟା କରିଦେବୁ ସେଇଟା କରିଦେବୁ ଆମକୁ ଇଏ କରିଦିଅ କିନ୍ତୁ କରିସାରିଲା ପରେ ସେମାନେ ତାଙ୍କ ଇଏରୁ ତାଙ୍କ ପ୍ରତିଶ୍ରୁତିରୁ ଓହରି ଯାଆନ୍ତି ସେଇଟା ସେମିତି ଦିଅନ୍ତି ନାହିଁ ତା ଫଳରେ କେନ୍ଦୁଝର ଜିଲ୍ଲାର ଲୋକମାନେ ସବୁବେଳେ ସେଇ ସମ୍ମୁଖୀନ ହୁଅନ୍ତି ମାନେ ନେତାମାନଙ୍କର ମିଥ୍ୟା ପ୍ରତିଶ୍ରୁତି ମିଥ୍ୟା ଏଇଟା କରିଦେବୁ ସେଠା କରିଦେବୁ ତମକୁ ଘର ଦେଇଦେବୁ ତମକୁ ଏ ଲାଟ୍ରିନ୍ ଦେଇଦେବୁ ତମର ଛୁଆଙ୍କର ଏଇଟା ବୁଝିଦେବୁ ସେଇଟା କିନ୍ତୁ ସେମାନେ ଯେତେବେଳେ ହେଇଯାନ୍ତିନି ତା' ପରେ ସେ ଲୋକମାନଙ୍କୁ ସେମାନେ ଭୁଲିଯାଆନ୍ତି ଏ ଯେଉଁ ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ଆଉ ପାନୀୟ ଜଳର ଅଭାବ ପାନୀୟ ଜଳର ଅଭାବ ଅଧା ବେଳ ପାଣି ପାଆନ୍ତି ଆଉ ଅଧା ବେଳ ପାଣି ପାଆନ୍ତିନି ପାଣି ନ ପାଇଲେ ଯେଉଁ ପାଣି ବି ମିଳେ ସେଇଟା ପିଇବା ଅନୁପଯୋଗୀ ପିଇବି ଯେଉଁ ପାଣି ବି ପିଉଛନ୍ତି ମାନେ ସେଇଟା ଦେହର ମାନେ ପାଣିର ଆଇରନ୍ ଅଂଶ ଅଧିକା ରହୁଛି ଯାହାଫଳରେ ଲୋକମାନଙ୍କର ଦେହ ଖରାପ ମଧ୍ୟ ହେଉଛି